ସାଧାରଣତଃ ଛଅଟି ଋତୁ ପାଳନ କରାଯାଇଥାଏ ଗ୍ରୀଷ୍ମା ବର୍ଷା ଶରତ ହେମନ୍ତ ଶୀତ ବସନ୍ତ କିନ୍ତୁ ଛଅଟି ଋତୁ ମଧ୍ୟରୁ ତିନୋଟି ଋତୁକୁ ଲୋକମାନେ ଅଙ୍ଗେ ଲିଭାଇଥାନ୍ତି ଗ୍ରୀଷ୍ମ ବର୍ଷା ଶୀତ ଗ୍ରୀଷ୍ମ ଗ୍ରୀଷ୍ମ ଯୋଗୁଁ ବହୁତ ଗରମ ହୋଇଥାଏ ବହୁତ ସୂର୍ଯ୍ୟ ତାପ ଯୋଗୁଁ ଗରମ ହୋଇଥାଏ ଲୋକମାନେ ବହୁତ ଗରମ ଅନୁଭବ କରିଥାଏ ଯାହାଦ୍ୱାରା କିି ମଧ୍ୟ ହୋଇଥାଏ ଗରମରୁ ବଞ୍ଚିବା ପାଇଁ ବିଭିନ୍ନ ପ୍ରକାର ପାନୀୟ ଜଳ ଲୋକମାନେ ବ୍ୟବହାର କରିଥାନ୍ତି ଥଣ୍ଡା ଗରମରେ ବେଶୀ ପଦାକୁ ବାହାରିବା ପାଇଁ ମଧ୍ୟ ମନା କରାଯାଇଥାଏ ଗରମ କମିଲା ପରେ କିଛି ସୁଯ୍ୟୋଦୟା ପରେ ଗରମ କମିଲା ପରେ ବାହାରକୁ ବାହାରିବାକୁ କୁହା ହେଇଥାଏ ଗରମ ଯୋଗୁଁ ଲୋକଙ୍କ ଜୀବନ ଜୀବନଯାପନରେ ମଧ୍ୟ ବାଧା ହୋଇଥାଏ ବର୍ଷା ବର୍ଷା ବର୍ଷା ଲୋକଙ୍କ ପାଇଁ ନିହାତି ଜରୁରୀ ଏଥିରେ ଚାଷବାସ ପନିପରିବା ସବୁ ପ୍ରକାର ହୋଇଥାଏ ପାଣି ଯୋଗୁଁ ସବୁ ପ୍ରକାର ଚାଷବାସ ହୋଇଥାଏ ବର୍ଷା ଜଳ ଜଳ ହିଁ ଜୀବନ ଜଳ ନହେଲେ କୌଣସି ଜୀବନ ସ୍ଥିର ନୁହେଁ ଚାଷବାସ ଠିକ୍ ହୋଇପାରେ ନାହିଁ ଲୋକଙ୍କର ଜୀବନଯାପନ ଠିକ୍ରେ ହୋଇପାରେ ନାହିଁ ଶୀତ ଶୀତରେ ବିଭିନ୍ନ ପ୍ରକାର ପନିପରିବା ମିଳିଥାଏ ସୁବିଧା ମୂଲ୍ୟରେ ମଧ୍ୟ ମିଳିଥାଏ ଲୋକମାନେ ଖୁସିରେ ବିଭିନ୍ନ ପ୍ରକାର ପନିପରିବା ଖାଇଥାନ୍ତି ଆଉ ବହୁତ ଥଣ୍ଡା ଅନୁଭୂତ ହୋଇଥାଏ ସେଇ ଥଣ୍ଡା ଯୋଗୁଁ ବିଭିନ୍ନ ପ୍ରକାର ଶୀତ ବସ୍ତ୍ର ମଧ୍ୟ ବ୍ୟବହାର କରିଥାନ୍ତି